ବର୍ତ୍ତମାନ ଆମର ଘୋଡ଼ା ବିଷୟରେ କହିବା ପାଇଁ ଗଲେ କି ଆଗ ଘୋଡ଼ା ଆଉ ଏବର ଘୋଡ଼ା ବହୁତ ଫରକ ତ ହେଇନି ବଟ୍ ଆଗର ଘୋଡ଼ା କ'ଣ ନା ସେମାନେ ନ୍ୟାଚୁରାଲ୍ ଜିନିଷ ଖାଉଥିଲେ ଏବଂ ବହୁତ ଶକ୍ତିଶାଳୀ ଆଉ ସୁସ୍ଥ ସବଳ ରହୁଥିଲେ ସେମାନଙ୍କୁ ଏତେ ବେମାରୀ ବା ତାଙ୍କର ଶରୀର ଖରାପ ହେଉନଥିଲା ଆଉ ବର୍ତ୍ତମାନ ଯେଉଁ ଘୋଡ଼ା ସେମାନେ ଯେମିତି ମଣିଷ ବର୍ତ୍ତମାନ ସବୁ କେମିକାଲ୍ ଉପରେ ଧାର କରୁଛି ଘୋଡ଼ା ମଧ୍ୟ ସେହିଭଳିଆ ହେଇଗଲାଣି ତ ଘୋଡ଼ାର ଭିନ୍ନତା ହେଲା କି ସେମାନଙ୍କର ଖାଦ୍ୟପେୟ ବହୁତ ବଦଳି ଯାଇଚି ଆଚ୍ଛା ତା' ସହିତ କ'ଣ ହେଉଛି ନା ଆଗର ସମୟରେ ଲୋକଙ୍କ ପାଖରେ ସାଧନ ବେଶୀ ନଥିଲା ଯାହାଫଳରେ କିି ଲୋକ ବ୍ୟବହାର କରୁଥିଲେ ବହୁଳ ମାତ୍ରାରେ ଘୋଡ଼ା ଗଧ ଏହି ବିଭିନ୍ନ ପ୍ରକାରର ପଶୁମାନଙ୍କୁ ବ୍ୟବହାର କରୁଥିଲେ ବଳଦ ଗାଈ ଏମିତି ବ୍ୟବହାର କରୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ ସବୁପ୍ରକାର ସୁବିଧା ଲୋକଙ୍କୁ ମିଳିପାରିଛିି ଯିବା ଆସିବା ପାଇଁ ସବୁପ୍ରକାର କମ ସମୟରେ ସୁବିଧା ହେଇଯାଉଛିି ତେଣୁ ଲୋକ ଘୋଡ଼ା ଠାରୁ ରୁଚି ଟିକେ ପଛକୁ କରିଦେଲେ ବଦଳାଇ ଦେଲେ ସେହି ହିସାବରେ ଆଗର ଘୋଡ଼ାକୁ ଲୋକ ବହୁଳ ମାତ୍ରାରେ ବ୍ୟବହାର କରୁଥିଲେ ସବୁ କାମରେ ଲଗାଉଥିଲେ ବର୍ତ୍ତମାନ ସେତିକି ନାହିଁ